ସରକାରଙ୍କ ବିଭିନ୍ନ କାର୍ଯ୍ୟ ସମାପନ ପାଇଁ ବିଭିନ୍ନ ସ୍ତର ରହିଥାଏ ଏହି ସ୍ତର ମାଧ୍ୟମରେ ସରକାର ସ୍ଥାନୀୟ ଲୋକମାନଙ୍କର ସମ୍ପୂର୍ଣ୍ଣ ସୁଖ ଦୁଃଖ ବୁଝିପାରିଥାନ୍ତି ଏହି ସ୍ତରର ନିମ୍ନ ସ୍ତରକୁ ପଞ୍ଚାୟତ କୁହାଯାଏ ଯାହା ସାଧାରଣତଃ ଗ୍ରାମାଞ୍ଚଳରେ ଲୋକମାନଙ୍କର ସୁବିଧା ସୁଯୋଗ ଓ ଲୋକମାନଙ୍କର ଅସୁବିଧା ସରକାରଙ୍କ ପକ୍ଷରେ ଜଣାଇଥାଏ ଏହି ପଞ୍ଚାୟତର ମୁଖ୍ୟଙ୍କୁ ପଞ୍ଚାୟତ କୁହାଯାଏ ଯାହାକୁ ଲୋକମାନେ ନିର୍ବାଚନ କରିଥାନ୍ତି ସିଧା ସଳଖ ଭୋଟ ଦେଇ ଏହାଙ୍କୁ ନିର୍ବାଚିତ କରିଥିବାରୁ ଏମାନେ ଲୋକମାନଙ୍କର ସମସ୍ତ ଦୁଃଖ ସୁଖ ଓ ସମସ୍ତ ଅସୁବିଧାକୁ ସମାପନ କରିବା ପାଇଁ ସରକାରଙ୍କ ସହାୟତା ମାଗି ଥା'ନ୍ତି ଓ ସରକାର ଏହି ଲୋକ ମାନଙ୍କୁ ସୁବିଧା ସୁଯୋଗ ପାଇଁ ସରପଞ୍ଚଙ୍କୁ ବିଭିନ୍ନ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି ଯାହା ଫଳରେ ସ୍ଥାନୀୟ ଲୋକମାନେ ସୁଖ ଓ ସମ୍ପତିରେ ନିଜ ଜୀବନ ଯାପନ କରିପାରନ୍ତି ସରକାର ଏହି ପଞ୍ଚାୟତ ସ୍ତରୀୟ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ଦେବାପାଇଁ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରିଥାନ୍ତି ଏହି ଯୋଜନା ମାଧ୍ୟମରେ ଲୋକମାନେ ସିଧା ସଳଖ ଭାବେ ସରକାରଙ୍କ ସହିତ ଯୋଗାଯୋଗ ମଧ୍ୟ କରିପାରିଥା'ନ୍ତି